ମୁଁ ସୁନା ପାହାଡ଼ ବିଷୟରେ ଆଉ କିଛି ଲେଖିବାକୁ ମୁଁ ଇଚ୍ଛା କଲି ସୁନା ପାହାଡ଼ ଦେଖିବାକୁ ବହୁତ ସୁନ୍ଦର ତା'ର ପ୍ରାକୃତିକ ସୌନ୍ଦର୍ଯ୍ୟରେ ସେ ପାହାଡ଼ ପରିପୂର୍ଣ୍ଣ ମାନେ ସେ ପାହାଡ଼ରେ ଶହ ଶହ ଲୋକ ଯାଆନ୍ତି ଆଉ ସେଠାରେ ମନ ଖୁସି ଫେରନ୍ତି ସେ ପାହାଡ଼କୁ ଯେତେ ଦେଖୁଥିଲେ ଦେଖବାକୁ ଇଚ୍ଛା ହୁଏ ସେ ପ୍ରକାର ସେ ପାହାଡ଼ ଆଉ ସୂର୍ଯ୍ୟ ଯେତେବେଳେ ଉଦୟ ହୁଅନ୍ତି ଆଉ ସୂର୍ଯ୍ୟର କିରଣରେ ତା'ର ପତ୍ର ଯାକ ଏପରି ଝଲସିି ଯାଏ ଯେ ଦେଖୁଥିଲେ ଆଉ ଲୋକେ ଦୁଃଖ ମଧ୍ୟ ଭୁଲି ମନ ଆନନ୍ଦିତ ହେଇଯାଏ ଏ ପ୍ରକାର ପାହାଡ଼ ଆଉ ସେ ପାହାଡ଼ର କିଛି କିଛି ଜାଗାରେ ଝରଣା ଯାକ ବହୁଛି ଆଉ ସେଇଟା ଦେଖିବାକୁ ବହୁତ ସୁନ୍ଦର ଲାଗେ ଦେଖୁଥିଲେ ଖାଲି ଦେଖୁଥିବାକୁ ମନ ଇଚ୍ଛା ହୁଏ ଆଉ ସେ ଜାଗାରୁ ଫେରି ଆସିବାକୁ ମନ ଇଚ୍ଛା ହୁଏ ନାହିଁ ଏ ପ୍ରକାର ପାହାଡ଼ ସେଇଟା ଆ କିନ୍ତୁ ସେ ପାହାଡ଼ରେ ସୁନା ଖଣିଥିବା ହେତୁରୁ ଆଉ ସେ ପାହାଡ଼ ବିଷୟରେ ମୁଁ କିଛି ଲେଖିବାକୁ ଇଚ୍ଛା କରୁଛି କିନ୍ତୁ ସରକାରଙ୍କର ଦୃଷ୍ଟିରେ କିମ୍ବା ଲୋକମାନଙ୍କର ଦୃଷ୍ଟିରେ ଯେ ସମ୍ବେଦନଶୀଳ ବିଷୟ ହୁଏ ଏଥିପାଇଁ ମୁଁ ସେ ସୁନାପହାଡ଼ ବିଷୟରେ ଆଉ ଲେଖିବାକୁ ଇଚ୍ଛା କରୁନାହିଁ କିମ୍ବା ପ୍ରକାଶ କରୁନାହିଁ